ବାଇକ୍ରେ ପ୍ରାୟତଃ ଦୂର ଜାଗା ଭ୍ରମଣ କରିବାକୁ ଗଲେ ପ୍ରଥମେ ହେଲମେଟ୍କୁ ଠିକ୍ ଭାବରେ ମୋ ମୁଣ୍ଡରେ ଲଗାଏ ଏବଂ ଡ୍ରାଇଭିଙ୍ଗ ଲାଇସେନ୍ସ ଗାଡ଼ିର କାଗଜପତ୍ର ଧରେ ଏବଂ ଆଜିକାଲି ଟୁଲ୍ ବକ୍ସ ବି ଆବଶ୍ୟକ ପଡ଼େନି କାରଣ ପ୍ରତ୍ୟେକ ଦଶ ପନ୍ଦର କିଲୋମିଟରରେ ଆମର ମେଡ଼ିସିନ ଷ୍ଟୋର୍ ଥାଏ ପାଣି ଦୋକାନ ଥାଏ ତେଣୁ କେବଳ ମୋ ବାଇକ୍ରେ ହେଲମେଟ୍ ଏବଂ ଡ୍ରାଇଭିଙ୍ଗ ଲାଇସେନ୍ସ ଆଉ ଇନ୍ସୁରାନ୍ସ ପେପର୍ ଗାଡ଼ିର ସବୁ କାଗଜପତ୍ର ଧରିକରି ମୁଁ ଭ୍ରମଣ କରିବାକୁ ବାହାରେ